ହ୍ୟାଲୋ ହଁ ସାର୍ ନମସ୍କାର୍ ହଏ ଜୁଲାଇ ସାତ ତାରିଖ୍ ଅଛି ଟିକେଟ୍ ଛଅ ତାରିଖ୍ କାଟମା ବାର୍ ବଜା ଆଡ଼େ ପହଞ୍ଚି ଜିମା ଆର୍ କ ଦିନେ ଏ ରଥଯାତ୍ରା ବୁଲି ଯିବା ରଥଯାତ୍ରା ସବୁ ଦେଖି ଦୁଖା କରି ଆଇମା ଆରୁ ପୁରୀ ମନ୍ଦିର୍ ପୁରୀ ମନ୍ଦିର୍ ଜଗନ୍ନାଥ ମନ୍ଦିର୍ ଇଟା ମାନେ ବୁଲମା ଜଗନ୍ନାଥ ମାନକେ ଦର୍ଶନ କରମା ଆରୁ ହୁଁ

ଦଶ୍ ଛଅ ସାତ୍ ଦିନ ହେମିତି ବିତେଇ କରି ବାହୁଡ଼ା ରଥଯାତ୍ରା ଦେଖମା ମାଉସୀ ମନ୍ଦିର୍ ଇଟା ମାନେ ବୁଲମା ଆଉ ହୁଁ ହୁଁ ଜାଣ ହୋଉଚି ନାଇଁ ହୋ ଭଗବାନ୍ କେ ଦେଖି ଦର୍ଶନ୍ କରି କରି ଆଇବା ଟା ହେ

ଆଉ ରଥଯାତ୍ରା ଏଇ ବର୍ଷ ତ ବହୁତ୍ ଭିଡ଼୍ ହେବା

ବର୍ଷା ଯେନ୍ତା ହେବା ଯେ ରଥଯାତ୍ରା ଦିନେ ରଥଯାତ୍ରା ଆଇଲେ ବର୍ଷା ତ ହେବା ନାଇଁ ଯେ ଭୁରି ଭୁରି କରି ତ ପଡ଼ବା ଯେନ୍ତା କରି ବି ଏ ହଁ ଆସିକି ଦେଖୁ ଚଲ୍ ହଁ ହଁ